ପ୍ରଥମେ ଆମେ ଭାଷା କେମିତି ଶିଖିଲୁ ପ୍ରଥମେ ଆମେ ଜନ୍ମ ହେଲୁ ବଡ଼ ହେଲୁ ଧୀରେ ଧୀରେ ବଡ଼ ହେଲୁ ପ୍ରଥମେ ମାଆ ଡାକିଲୁ ତା'ପରେ ବାପା ଡାକିଲୁ ତା'ପରେ ଟିକେ ବଡ଼ ହେଇଗଲା ପରେ ଆମେ ପଢ଼ିବାକୁ ଚାଟଶାଳି ଗଲୁ ଚାଟଶାଳିରେ ଅ ଆ ପଢ଼ା ହେଲା ତା'ପରେ ମିଶାଣ ଫେଡ଼ାଣ ଏ ଗୁଡ଼ିକ ସବୁ ପଢ଼ା ହେଲା ତା'ପରେ ବହି ଚକ କଳ ବହି ତା'ପରେ ବର୍ଣ୍ଣବୋଧ ବହି ଇଂଲିଶ୍ ବହି ଏସବୁ ବହି ପଢ଼ାଗଲା ପଢ଼ି ଆମେ ଆସ୍ତେ ଆସ୍ତେ ପଢ଼ି ଚାଲିଲୁ ଓଡ଼ିଆ ଭାଷା ବହୁତ ଶିଖିଗଲୁ ଆମର ଓଡ଼ିଆ ବିଷୟରେ ଅଭିଜ୍ଞତା ଟିକେ ଟିକେ ବଢ଼ି ଚାଲିଲା ଆହୁରି ବଢ଼ି ଚାଲିଲା ଓଡ଼ିଆ ଭାଷା ବହୁତ କିଛି ଆମେ ଜାଣିପାରିଲୁ ଶିଖିପାରିଲୁ ଏବଂ ଆମେ ଓଡ଼ିଆ ଭାଷା